ଆଗରୁ ଗାଁ ଗହଳିରେ ଟ୍ରେକର୍ ଆଦି ଚାଲୁଥିଲା ସେ ପୁଣି କେତେବେଳେ ଚାଲୁଥିଲା କେତେବେଳେ ଚାଲୁନଥିଲା ତାହା କିଛି ଜଣାପଡ଼ୁନଥିଲା ଆମ ଯିବା ଆସିବା ପାଇଁ ବହୁତ ଅସୁବିଧା ହେଉଥିଲା ଏବେ ପ୍ରାଇଭେଟ୍ ବସ୍ ସରକାରୀ ବସ୍ ସବୁ ଚାଲିଲାଣି ତ ସରକାରୀ ବସ୍ରେ ବହୁତ ଅଳ୍ପ ପଇସାରେ ଆମେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁଛୁ କିନ୍ତୁ ପ୍ରାଇଭେଟ୍ ବସ୍ରେ ଅଧିକା ପଇସା ହେତୁ ଆମେ ଏତେ ଆଉ ତା'ମାନେ ବେଶୀ ପଇସା ଦେଇକି ଯାଇପାରୁ ନାହିଁ ତ ଆଗରୁ ତା'ମାନେ ଅଳ୍ପ ପଇସାରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇପାରୁଥିଲୁ ଆଉ ପ୍ରାଇଭେଟ୍ ବସ୍ରେ ମଧ୍ୟ ଯାଇପାରୁଛୁ କିନ୍ତୁ ବସ୍ର ଅଧିକ ଭଡ଼ା ହେତୁ ସେତେ ସେତିକି ଦେଇକି ଆମେ ଯାଇପାରୁନୁ ତା'ପରେ ଏରୋପ୍ଲେନ୍ରେ ମଧ୍ୟ ଅଳ୍ପ ସମୟରେ ଶୀଘ୍ର ପହଞ୍ଚି ପାରୁଛୁ ରାସ୍ତା ବି ମଧ୍ୟ ଏଥର ବହୁତ ଓସାର ହେଇଗଲାଣି ଏକାଥରେ ଚାରି ପାଞ୍ଚ ଗାଡ଼ି ଏକାଥରେ ଯିବା ଆସିବା କରିପାରୁଛନ୍ତି ରାସ୍ତା ବହୁତ ସୁନ୍ଦର ସଫା ହେଇଛି ଆଉ ଆମକୁ ଯିବା ଆସିବା ପାଇଁ ମଧ୍ୟ ବହୁତ ସୁବିଧା ହୋଉଛି ଆଗରୁ ଯେଉଁଠି ଘଣ୍ଟେ ପଇଁଚାଳିଶି ମିନିଟ୍ ଲାଗୁଥିଲା ସେଠି ଏବେ ପାଞ୍ଚ ଦଶ ମିନିଟ୍ ପନ୍ଦର ମିନିଟ୍ ମଧ୍ୟରେ ପହଞ୍ଚି ପାରୁଛୁ ଆଗରୁ ଯେଉଁ ମୋ ଜେଜେମା' ଆଈ ମାନେ ଥିଲେ ସେମାନେ ଚାଲି ଚାଲିକା ଯାଉଥିଲେ ଗୋଟେ ରାସ୍ତାକୁ ସେମାନେ ତିନି ଦିନରେ ପହଞ୍ଚୁଥିଲେ ଏବେ ଆମେ ଗୋଟେ ଘଣ୍ଟା ରାସ୍ତାକୁ ପାଞ୍ଚ ମିନିଟ୍ରେ ମଧ୍ୟ ପହଞ୍ଚି ପାରୁଛୁ ଆଉ ସେଥିପାଇଁ ରାସ୍ତା ବସ୍ ଟ୍ରେନ୍ ବହୁତ ସୁବିଧା କରୁଛି ଯେଉଁଠି ଆଗରୁ ଲୋକମାନେ ଦାଦନ ଖଟିବା ପାଇଁ ଯାଉଥିଲେ ବହୁତ ଦୂରକୁ ଯାଉଥିଲେ ମାନେ ତା' ମାନେ ଟ୍ରେନ୍ରେ ଯାଉଥିଲେ ଗରିବ ଘର ପିଲାମାନେ ସବୁ ଆଗରୁ ଫ୍ଲାଇଟ୍ରେ ଯାଇପାରୁନଥିଲେ ଟ୍ରେନ୍ରେ ଯାଉଥିଲେ ଟ୍ରେନ୍ରେ ଯିବା ହେତୁ ଗୋଟେ ଦିନ ଜାଗାକୁ ଦିନେ ପହଞ୍ଚୁଥିଲେ